ଢ଼େଙ୍କାନାଳ ଜିଲ୍ଲାରେ ମୁଖ୍ୟ ମନୋରଞ୍ଜନ କାର୍ଯ୍ୟକଳାପ ଗୁଡ଼ିକ ହେଲା ବାଡ଼ି ଖେଳ ଏବଂ ଦଣ୍ଡନାଚ ଏବଂ ମନୋରଞ୍ଜନ କରିବା ପାଇଁ ଆହୁରି ଅନେକ ବିକଳ୍ପ ଅଛି ଶିଶୁ ପ୍ରତିଭାମାନଙ୍କ ମଧ୍ୟରେ ଗୋଟିଏ ନାଚ ଗୀତ ଏବଂ କୁଇଜ୍ ପ୍ରତିଯୋଗିତା କଲେ ଶିଶୁମାନଙ୍କର ଉନ୍ନତି ସହିତ ମନୋରଞ୍ଜନ ମଧ୍ୟ ହୋଇପାରିବ ଆମ ଢ଼େଙ୍କାନାଳ ଜିଲ୍ଲାରେ ଡିଅର ପାର୍କ ସାଇନ୍ସ ପାର୍କ ଏବଂ ବୁଧ ପାର୍କ ଅଛି ଏହା ମନୋରଞ୍ଜନ ଖୋରାକ ଯୋଗାଇଥାଏ